ଆମ ପିଲାମାନଙ୍କୁ ସ୍କୁଲରେ ଭକ୍ତି କରିବାପାଇଁ ଆମେ ପିଲାମାନଙ୍କୁ ପାଠ ପାଇଁ ଆଦର୍ଶ ପାଠ ପଢ଼େଇବା ପାଇଁ ପିଲାମାନଙ୍କୁ ପଞ୍ଚମ କ୍ଲାସ୍ ରୁ ଉଦ୍ବୋଧନ ଦେଇଥାଉ ଯାହାଫଳରେ ପିଲାମାନେ ଯାଇକି ମେଧାବୀ ଛାତ୍ର ହୋଇପାରିବେ ପିଲାମାନେ ପରୀକ୍ଷା ଦିଅନ୍ତି ଓ ପରୀକ୍ଷା ଦେବା ଦ୍ଵାରା ଉତ୍ତୀର୍ଣ୍ଣ ହୋଇ ସେଥିରେ ସେ ପଞ୍ଚମରୁ ପ୍ଲସ୍ ଟୁ ଯାଏଁ ପାଠ ପଢ଼ି ବାହାରନ୍ତି ଆଦର୍ଶ ସ୍କୁଲରୁ ଯାହାଦ୍ଵାରା ସେଠି ଧନୀ ବାପାମାଆ ବି ଅଛନ୍ତି ଗରିବ ପିତାମାତା ମଧ୍ୟ ଅଛନ୍ତି ଧନୀ ବାପାମାଆ ଯେତେ ପଇସା ହେଲେ ସେମାନେ ଦେଇପାରିବେ କିନ୍ତୁ ଗରିବ ପିଲାମାନେ ବାପାମାଆ ସେମାନେ ପଇସା ଦେଇ ପାରିବେନି ତେଣୁ ସେମାନଙ୍କ ପାଇଁ ଗଭର୍ଣ୍ଣମେଣ୍ଟ ଏକ ଭାବରେ ଗୋଟିଏ ଛୋଟ ଫି ମଧ୍ୟ କରିଛି ଯାହାଦ୍ଵାରା ଗରିବ ପିଲାମାନେ କମ୍ ପଇସାରେ ଅଧିକ ଭଲ ପାଠ ପଢ଼ିଛନ୍ତି ଓ ସେମାନେ ବହୁତ ଉଚ୍ଚ ମାର୍କ ମଧ୍ୟ ରଖି ସେମାନେ ଆଦର୍ଶରୁ ଫେରି ଆସିଛନ୍ତି ଯାହାଦ୍ଵାରା ସେମାନେ ସେମାନଙ୍କ ଜୀବନରେ କମ୍ ପଇସାରେ ପାଠ ପଢ଼ି ମଧ୍ୟ ଅଧିକ ଉତ୍ତୀର୍ଣ୍ଣ ଓ ସଫଳ ହୋଇପାରୁଛନ୍ତି ଯାହାଦ୍ଵାରା ଆମେ ଗଭର୍ଣ୍ଣମେଣ୍ଟକୁ ବହୁତ ଶାନ୍ତି ଉଦ୍ବୋଧନ ଦେଇଥାଉ ତେଣୁ ପିଲାମାନେ କମ୍ ପଇସାରେ ପାଠ ପଢ଼ିବା ଦ୍ଵାରା ପିଲାମାନେ ମଧ୍ୟ ସଫଳ ହୋଇପାରନ୍ତି